ହଁ ବଗିଚା ଯେଉଁମାନେ ନୂଆ ନୂଆ ବଗିଚା କାମ ଆରମ୍ଭ କରୁଛ ବାଡ଼ି ବଗିଚାରେ ପନିପରିବା ସବୁ ଲଗାଉଛ ତ ତାକୁ ଗୋବର ଗୋବର ଖତ ହେଉ ଗୋବର ଖତ ଦେଇ କଲେ ଭଲ କାହିଁକିନା ବାହାରେ ମାର୍କେଟରେ ଆମେ ଯେଉଁଗୁଡ଼ା ଆଣୁଛୁ ସେ ସବୁ ସାର ପଡ଼ୁଛି ସାର ଦିଆ ଖାଇବା ଖାଉଛନ୍ତି ନିଜ ବାଡ଼ି ବଗିଚାରେ ନିଜ ଖାଇବା ପାଇଁ ଯେହେତୁ କରୁଛନ୍ତି ତ ତାକୁ ଯଦି ଆମେ ବିନା ସାରରେ ଗୋବର ଖତ ଦେଇ କରିବା ନିଜ ମାନେ ଦେଶୀ ପଦ୍ଧତିର ତା'ହେଲେ ସେଇଟା ତ ଭଲ ବହୁତ ଭଲ ହେବ ଦେହ ପାଇଁ ଭଲ ହେବ ତ ବାହାରୁ ତ ସବୁବେଳେ ସାର କୀଟନାଶକ ଖାଇଲେ ତ ଘରେ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ପନିପରିବା ବାଇଗଣ ଲଙ୍କା କୋବି ଶାଗ ସବୁ ଲଗାଇ ନିଜ ବାଡ଼ିରେ ତାକୁ ଖାଇବାଟା ଭଲ ଆମ ପାଇଁ